ଆମର ଗ୍ରାମୀଣ ସମୁଦାୟ ପାରମ୍ପରିକ ନୃତ୍ୟଶିଳ୍ପୀରେ ସଂରକ୍ଷଣ ଏବଂ ଉନ୍ନତି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବିଛୁ କାହିଁକି ନା ଆଗକାଳରେ ଯେଉଁ ପରମ୍ପରା ରହିଛି ଏବେ ଯାଏ ବି ସେମିତି ବଜାୟ ରଖିବା ପାଇଁ ସରକାରଙ୍କ ତରଫରୁ କିଛି ପଦକ୍ଷପ ଆଣି ସେମାନେ ଯେଉଁ ନୃତ୍ୟଶିଳ୍ପୀ ମାନେ ଆଗ୍ରହ ଉତ୍ସାହ ସହିତ ଆହୁରି ଆଗକୁ ଯାଆନ୍ତୁ ଭଗବାନଙ୍କ ପାଖରେ ଆମର କୃତଜ୍ଞ ଜ୍ଞାପନା କରୁଛୁ ଯେ ସେମାନେ ଅଧିକତର ଉନ୍ନତି କରନ୍ତୁ ଆଉ ଆଗକୁ ଯାଆନ୍ତୁ